ହ୍ୟାଲୋ ମୋର୍ ପାସ୍ପୋର୍ଟ୍ ଆବେଦନ ଆଇଡ଼ିର ରସିଦ କେନେ ରଖିଦେଇଛ ନାଇ ପାଇବା ଭୁଲିଯାଇଚେଁ ଏଛେନକା ମୋତେ ପରିଚୟ ପତ୍ର ସବୁକେ ପୁନରୁଦ୍ଧାର କରିବାକେ ପଡ୍ବା ତ ମୁଁ କେନ୍ତା କରି ମୋର ପରିଚୟ ପତ୍ରକେ ଆର୍ଥର୍ଟେ ପାଇପାରିବି ଆର ପାସପୋର୍ଟ ଆବେଦନର ସ୍ଥିତିକେ ଯାଞ୍ଚ କରିପାରିବି ସେଥିଲାଗି କାଣା ସବୁ ଆବଶ୍ୟକତା ରହିଚେ ମୋତେ କହିବ କି